ପ୍ରଥମେ ବଗିଚା ଆରମ୍ଭ କରିବାକୁ ହେଲେ କିଛି ଜାଗା ଆମେ ନେବା ବଗିଚା କରିବାକୁ ହେଲେ ଘାସ ବଗିଚା ହେଉ ପନିପରିବା ଚାଷ କରିବାକୁ ହେଲେ ବିଲଟାକୁ ସମାନ ଭାବରେ ସମତଳ କରିବା ଟ୍ରାକ୍ଟରରେ ଆମେ ଚାଷ କରିବା ତାକୁ ସମାନ ଭାବରେ ସମାନ ରଖିବା ରଖିକି ତମେ ତାପରେ ଗଛଟାକୁ ଗଛ କାଙ୍କରେ ହାଣିବା ଫୁଲ ଗଛ ହେଉ ଲଗେଇବା ଫୁଲ ଭଲ ହେବ ତାକୁ ଛୋଟ ଛୋଟ ଗଛ ପାଖରେ ଯେଉଁ ଗଛ ହୋଇଥିବ ବୁଦା ଉଦ୍ଭିଦ ସେଟାକୁ ଉପାଡ଼ି ଦେବା ଛୋଟ ଛୋଟ ଘାସ ଅନ୍ୟ ଯେଉଁଟା ଦରକାର ନାଇଁ ଯେଉଁ ଜିନିଷ ଘାସ ବୁଧା ହୋଇଥିବ ସେଇଟା ଉପାଡ଼ି ଦେବା ବାଛି ଦେଉ ସାର ପକେଇବୁ ଖତ ଦେବୁ ଗୋବର ସେ ଦେଲେ ଗଛଟା ଭଲ ପୁରଷ୍ଟ ହେବ ଭଲ ବି ଦେଖାଯିବ ଭଲ ଶୀଘ୍ର ବଢ଼ିବ ନାଳି କରିକି ପାଣି ମଡ଼େଇବା ନଦୀରୁ ହେଉ କିମ୍ବା ପୋଖରୀରୁ ଆମର ମୋଟର୍ ଦ୍ୱାରା ପାଣି ମଡ଼ାଯାଏ ପାଣି ଦେଇକି ଯତ୍ନ ନେଉ ଯତ୍ନ ନେଇ ସବୁ ଯିଏ ଗଛ ଭଲ ସାଇଜ୍ ଦେଖାହେଲେ ବି ପନିପରିବା ଚାଷ କରାଯାଏ ଦ୍ୱାରା ଆମର ସେଠୁ ପନିପରିବା ଭଲ ଆମେ ବୁଝୁ ଆମେ ଯେ କୌଣସି ଆମ ଗ୍ରାମସେବକ ଅଛନ୍ତି ତାଙ୍କ କେମିତି କଣ ଚାଷ କରାଯାଏ ତାଙ୍କ କତରୁ ଆମେ ବୁଝୁ ମୋବାଇଲ୍ ଦ୍ୱାରା ବି ଆମେ ଜାଣିପାରୁ ଟିଭିରେ ମାଧ୍ୟମରେ ଦେଖିଛୁ ସେ ଶୁଣିକି ଆମେ ସବୁ ସେ ଜିନିଷ ଆମେ ଭଲ ଲାଗେ ଦେଖିକି ଆମେ ସେଇ ପ୍ରଣାଳୀ ଚାଷ କଲେ ଆମର ଉନ୍ନତି ହୁଏ ଦି ପଇସା ଆମେ ରୋଜଗାର କରୁ ଏସବୁ ଆମ ଦ୍ୱାରା ଆମ ସବୁ ସମ୍ଭବ ଆଉ ଫୁଲ ଗଛ ବଜାରରେ ଫୁଲର ଚାହିଦା ବି ଅଛି ଫୁଲ ଦ୍ୱାରା ଆମେ ବିକି ଦୁଇ ପଇସା ଇନକମ୍ କରୁ ଘର ଗୁଜାରଣ ମେଣ୍ଟାଉ ବାଇଗଣ କୋବି ବିଲାତି ଏସବୁ ପନିପରିବା ଚାଷ ବି କରୁ ଠିକ୍ ତିନି ମାସ ଭିତରେ ଫସଲ ନଷ୍ଟ ହେଇଯାଏ ଫସଲ ହେଲା ପରେ ଆଉଥରେ ଆମେ ଚାଷ କରୁ ଟ୍ରାକ୍ଟରରେ ଚାଷ କରିକି ଖତ ସାର ଦଉ ନାଳି କରୁ ନାଳି କରିକି ହିଡ଼ ଦେଉ ହିଡ଼ ଦେଇକି ପାଣି ମଡ଼ଉ ପାଣି ମଢ଼ି ସାରିଲା ପରେ ତାକୁ ଫୁଲ ହୁଏ ଯଦି ରୋଗ ପୋକ କିଛି ହେଲା ଆମେ ଗ୍ରାମସେବକ ମାଧ୍ୟମରେ ଆମେ କିଛି ରୋଗର ବିଷୟରେ ପଚାରୁ ଫଟୋ ଉଠେଇ ଦେଉ ଆମର ଇଏ କି ରୋଗ ହେଲା ନ ଜାଣିପାରିଲେ ଆସି ଦେଖନ୍ତି ଆମକୁ କୁହନ୍ତି ଏଇ ରୋଗ ଧଇଲାଣି ଆମେ ଏଇ ଔଷଧ ପକାଉ କୀଟନାଶକ ପକେଇଲେ ଆମ ସବୁ ସୁବିଧା ହୁଏ ଭଲ ପୋକଦାୟରୁ ମୁକ୍ତି ହୋଇଯାଉ ଭଲ ଫଳ ଧରେ ଫୁଲ କଷି ହେଲେ ଭଲ ଫଳ ଧରେ ପାଣି ଠିକ୍ ସମୟରେ ଦେଉ ପାଣି ଦେଲେ ସେ ଭଲ ହୁଏ ଏସବୁ ସବୁ ଜିନିଷ ଆମେ କଲେ ଆମ ଦୁଇ ପଇସା ଭଲ ଲାଭବାନ୍ ହେଉ ପରିବାର ଆମ ଭରଣପୋଷଣ ହୁଏ ଖାଦ୍ୟ ଦ୍ୱାରା ଆମେ ବଜାରରୁ ମାର୍କେଟ୍କୁ ନଉ ମାର୍କେଟ୍ରେ ସିଜିନ୍ ଅନୁସାରେ ଭଲ ରେଟ୍ ବି ରୁହେ କମ୍ ହୁଏ ଭଲ ପଇସା ଦୁଇଟା ହୁଏ ଆମର ଲାଭବାନ୍ ହେଉ ଆଉ